ହ୍ୟାଲୋ ମୁଁ ଜନନୀ କହୁଥିଲି କିଏ ରୋଜାଲିନ୍ ନାନୀ କହୁଛନ୍ତି କି ଆଉ ବାଲିଯାତ୍ରା ପଡ଼ିଛି ଯିବା ଦେଖି ଯିବା କାଲିକି ଆଉ କାଲି ସନ୍ଧ୍ୟା ବେଳେ ବାହାରିଥିବ ଯିବା ଦେଖି ହଁ ହଁ ଆଉ କଣ କିଣିବ ସବୁତ ପଡ଼ିଛି ଡୋର ସ୍କ୍ରିନ୍ ପାପୋଛ ସେ ସୂତା ଲୁଗା ଆଉ ଯାହା ଯେଉଁ ବାଉଁଶ ପାତିଆରେ ଚେୟାର ଫେୟାର ସବୁ ପଡ଼ିଛି କଣ କିଣାକିଣି କରିବା ନା ନାଇଁ ହଁ

ହୁଁ ହଁ ହଁ ହଁ ମୁଁ ବି ମୋ ପୁଅ ପାଇଁ ଆଣିବି ଯେ ମୋ ପୁଅ ପାଇଁ ଡ୍ରେସ୍ ଆଣିବି ଝିଅ ପାଇଁ ଆଣିବି ଇୟେ ଯେଉଁ ଆମ ଘର ଲୋକ ଶାଶୁ ଶ୍ବଶୂର ସମସ୍ତଙ୍କ ପାଇଁ ଯାହାହେଲେ ବାଲିଯାତ୍ରା ଦେଖିଯିବା ମାନେ ଯାହା ହେଲେ କିଛି ଗୋଟିଏ ତ ନେଇକି ଆସିବା ନା ହଁ ହଁ ହଁ ହଁ ମୋ ଶ୍ୱଶୁରଙ୍କ ପାଇଁ ଖଦଡ଼ ସାଲ ଏ ଯେଉଁ ମୋ ଶାଶୁଙ୍କ ପାଇଁ ଗୋଟିଏ ମୋ' ଶ୍ୱଶୁରଙ୍କ ପାଇଁ ଗୋଟିଏ ଦୁଇଟା ଆଣିବା ଦୁଆର ବନ୍ଧା ଯେଉଁ ହାତ ତିଆରି ସବୁ ଆସୁଛି ବନ୍ଧ ଆଗରେ ବାନ୍ଧିବା ପାଇଁ ସେଗୁଡ଼ା ଆଣିବା

ହଁ ଗୋଡ଼ ପୋଛା ଏମିତି ଏଗୁଡ଼ା ସବୁ ଆଣିବା ଭଲ ଭଲ ଜିନିଷ ତ ବାଲିଯାତ୍ରାରେ ତ ସବୁ ମିଳୁଛି ସବୁ ଦେଖିକି ଆଣିବା ଆଉ

ହଁ

ହଁ ଟିକିଏ ବୁଲା ବୁଲି କରିବା ସବୁଆଡ଼େ ବୁଲି ବୁଲାକି ସବୁ ଜିନିଷ ଦେଖିବା ଯେଉଁଟା ପସନ୍ଦ ହେଲେ ଆଣିବା ସେ'ଠି ଭଲ ଦହିବରା ଚାଟ୍ ଟିକିଏ ଖାଇବା ସେ'ଠି ମାନେ ବାହାରୁ ସବୁ ଆଣୁଛନ୍ତି ସବୁ ପ୍ରକାରର ଆଚାର ସେ ବଡ଼ି ଦେଖିବା ସେଗୁଡ଼ା ବି ଟିକିଏ ଆଣିବା ହଉ ରଖୁଛି